ଆଜି ଭାରତରେ ମୁଖ୍ୟ ପରିବେଶ ସମସ୍ୟା ହେଉଛି ବାୟୁ ପ୍ରଦୂଷଣ ବିଭିନ୍ନ କଳକାରଖାନାରୁ ନିର୍ଗତ ଧୂଆଁ ମଇଳା ପାଣି ମୁଖ୍ୟ କାରଣ ଅଟେ ଯେଉଁ ଧୂଆଁ ବାୟୁରେ ମିଶି ଅଙ୍ଗାରକାମ୍ଳ ସ୍ତର ବୃଦ୍ଧି କରି ଏହି ଧୂଆଁ ଯୋଗୁଁ ସର୍ବାଧିକ ଅତି ବାଇଗଣୀ ରଶ୍ମି ସ୍ତରରେ ଛିଦ୍ର ହୁଏ ଯାହାକି ଚର୍ମ କର୍କଟ ରୋଗର ସୃଷ୍ଟି କରି ବିଗତ କିଛି ବର୍ଷ ମଧ୍ୟରେ ଜଙ୍ଗଲ କଟାଯିବା ଫଳରେ କମ ବରଂ ବର୍ଷା କମ ଖରା ଅଧିକା ଶୀତର ପ୍ରଭାବ କମ ବେଶୀ ହୋଇଅଛି ଯାହାଦ୍ୱାରା ଭୁପୃଷ୍ଠରେ ସୁନାମି ବାତ୍ୟା ବନ୍ୟା ଅଗ୍ନି ଉଦ୍ଗିରଣ ଭଳି ପରିସ୍ଥିତି ସୃଷ୍ଟି ହେଉଛି